ହଁ ମୁଁ ମୋ' ପିଲାମାନଙ୍କୁ ଜାଣିବାକୁ ଜଣାଇବି ସବୁ କଥା ପୁରା ବୁଝାଇବି ଇତିହାସ ପଢ଼ିବା ପାଇଁ ବି କହିବି କାହିଁକି ନା ମୋ' ପିଲାମାନେ ଯେତେବେଳେ ଇତିହାସ ଯଦି ପଢ଼ିଲେ ସେମାନେ ପୁର୍ବରୁ ଘଟିଯାଇଥିବା ଘଟଣା ସବୁ ବିଷୟରେ ଜାଣି ପାରିବେ କି ଏମିତି ସବୁ ଆମ ପୂର୍ବପୁରୁଷ ମାନେ ଏମିତି ଥିଲେ ଏମିତି ସବୁ ମାନେ ଏତେ ହଇରାଣ ହେଉଥିଲେ ଆଉ ଏତେ ଭଲରେ ରହୁଥିଲେ ଏତେ ମାନେ ଏମିତି ଏମିତି କଷ୍ଟ କରୁଥିଲେ ସବୁ ବିଷୟରେ ସେମାନେ ଜାଣି ପାରିବେ ଇତିହାସକୁ ପଢ଼ିଲେ ପୁର୍ବରୁ ଘଟିଯାଇଥିବା ଘଟଣା ସବୁ ଜାଣିପାରିବେ ଯେମିତି କି ଏବେ ଆମେ ଆମ ବାପା ମାଆଙ୍କ ପାଖରୁ ଶିଖୁଛନ୍ତି ମାନେ କେଉଁଟା କ'ଣ ଏଇଟା କ'ଣ ନାଇଁ ଏ'ଟା ଏମିତି ପୁରୁଣା କଥା ହୋଇଥିଲା ଏମିତି ସବୁ ହୋଇଥିଲା ଏ ସବୁ ବିଷୟରେ ଜାଣୁଛେ ଇତିହାସ ପଢିଲା ପରେ କୌଣସି କେଉଁ ରାଜା କେବେ ଯେଉଁ ରାଜତ୍ୱ କରିଥିଲେ ଆମ ଉପରେ ଶାସନ କରିଥିଲେ କେଉଁ ରାଜା କେବେ ଆଉ କିଏ କେମିତି କ'ଣ କିଏ ଭଲ ରାଜା ଥିଲେ କି ଖରାପ ରାଜା ଥିଲେ ସବୁ ବିଷୟରେ ଆମେ ବୁଝିପାରିବା ଇତିହାସ ପଢ଼ିଲେ ସିନା ଜାଣି ପାରିବା